ବଙ୍ଗାଳୀ ଏବଂ ହିନ୍ଦୀ ଭାଷା ଭାରତର ଦିଟା ସର୍ବପୁରାତନ ଭାଷା କହିଲେ ଚଳିବ କାରଣ ବଙ୍ଗାଳୀର ମୁଁ ଯେତିକି ଅଧ୍ୟୟନ କଲି ବଙ୍ଗାଳୀ ଭାଷା ଆଜିକୁ ପାଖାପାଖି ଦୁଇହଜାର ବର୍ଷ ପୁରୁଣା ତା ବାଦ୍ ହିନ୍ଦୀ ଭାଷା ପାଖାପାଖି ନବମ ଶତାବ୍ଦୀ ପରେ ଲୋକ ଲୋଚନକକୁ ଭାଷାର ରୂପରେ ଆସିଚି ସେ ବୋଲିରେ ଥିଲା ଦେବନାଗରୀ ଲିପି ନାଗରୀ ଲିପି ଥିଲା ତାପରେ ଦେବନାଗରୀ ହେଲା ଦେବନାଗରୀରୁ ହିନ୍ଦୀ ଭାଷା ଧୀରେ ଧୀରେ ଆଗକୁ ବଢ଼ୁଛି ଓଡ଼ିଆ ଭାଷା ବେଶୀ ପୁରୁଣା ଭାଷା ନୁହଁ ଓଡ଼ିଶାର ଉତ୍ପତ୍ତି ହିଁ ବ୍ରିଟିଶ ସରକାରଙ୍କ ସମୟରେ ହେଇଛି ତ ମୋ ଅନୁସାରେ ଓଡ଼ିଆ ଭାଷା ଯଦି କାହା ସହିତ ସବୁଥିରୁ ଅଧିକ ମାନେ ମିଶେ ତାହେଲେ ସେଇଟା ବଙ୍ଗାଳୀ ଭାଷା ସାଙ୍ଗରେ ବଙ୍ଗାଳୀର ବହୁତ ଶବ୍ ଗୁଡ଼ାଏ ଶବ୍ଦର ଉଚ୍ଚାରଣ ଆଉ ଓଡ଼ିଆର ଉଚ୍ଚାରଣ ପାଖାପାଖି ସମାନ ହିନ୍ଦୀ ଭାଷା ସାଙ୍ଗରେ ଇଏ ଓଡ଼ିଆ ଭାଷାର ବେଶି କିଛି ଶବ୍ଦ ମେଳ ଖାଏନି ବହୁତ କମ୍ ଶବ୍ଦ ନଗଣ୍ୟ କହିଲେ ଚଳିବ